ଯେନ୍ଟାକି ଭୋଗୀ ଟୁପୁଲି ବଲ୍ସନ୍ ଯେନ୍ଟାକି ତାଲ୍ ପତର୍ ଖଜୁର୍ ପତର୍ ଆନ୍ସନ୍ ବନାସନ୍ ଭୋଗ ଟୁପୁଲି କର୍ସନ୍ ସେଇଟା ପତ୍ର ନା ପତର୍ ପୁତ୍ରି ଦେଇକରି ଏନ୍ତା ବନାସନ୍ ହତାକେ ତାଲ୍ ବର୍ଡ଼ା ବୁର୍ଡ଼ି ଏନ୍ତା ଆନିଉନା କରି ବନାସନ୍ ଯେନ୍ଟାକି ଭୁଗା ଟୁପ୍ଲି ବଲ୍ସନ୍